ସାଧାରଣତଃ ମୁଁ ଓଡ଼ିଆରେ କ୍ଲାସିକାଲ ଗୀତ ଗାଇବା ପାଇଁ ଭଲ ପାଏ ଯୋଉଁଟାକି ଲୋକ ଶୁଣିଲେ ସେମାନଙ୍କ ମମନ ଭିତରେ ଏକ ଉଚ୍ଚକୋଟୀର ଭାବନା ଆସିଥାଏ ଗୋଟିଏ ଅଛି ଯେମିତିକି କିଛି ଗୀତ ଅଛି ସେ ଗୀତ ଶୁଣିଲା ମାନେ ନାଚିବାକୁ ଇଚ୍ଛା ହେବ ମୁଁ ସେମିତିଆ ଗୀତ ଗାଇବାକୁ ପସନ୍ଦ କରେନି ଯୋଉଁଟାକି ଗୀତଟାକୁ ଗାଇଲେ ତାର ଗୋଟିଏ ଥିବ ମାନେ ତା ଗୀତର କିଛି ସାର ଥିବ ସେହି ଜିନିଷ ସେହି ଟାଇପର ଗୀତମାନେ ଗାଇବା ପାଇଁ ମୋତେ ଭାରି ଭଲ ଲାଗେ ଆଉ ଯେତେବେଳେ ମୁଁ ଶୁଣେ ଯେ ଏଇଟା ଗୋଟିଏ ଭଲ ଗୀତ ଆଉ ମୋ ମନକୁ ଯଦି ଛୁଇଁଲା ସେହି ଗୀତଟି ମୁଁ ତାହେଲେ ସେହି ଗୀତଟି ସବୁବେଳେ ସେସେଇ ଟାଇପର କିଛି ଗୀତ ମୁଁ ବାଛିଥାଏ ମୁଁ ନିଜେ ଗାଇବା ପାଇଁ